ଗଞ୍ଜାମ ଜିଲ୍ଲାର ଲୋକମାନେ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରିଥାନ୍ତି ଯେପରି ଓଡ଼ିଶାରେ ବାର ମାସରେ ତେର ପର୍ବ ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ନା ଯଥା ଦୀପାବଳି ଦଶହରା ଠାକୁରାଣୀ ଯାତ୍ରା ଶିବରାତ୍ରି ହୋଲି ଦୋଳପୂର୍ଣ୍ଣମୀ ସାବିତ୍ରୀ ବ୍ରତ ଇତ୍ୟାଦି ଅନେକ ପ୍ରକାର ପର୍ବ ପାଳନ କରିଥାନ୍ତି ଏହି ପର୍ବ ମାନଙ୍କରେ ନୂଆ ପୋଷାକ ଅନେକ ପ୍ରକାର ମିଠେଇ ତିଆରି କରିଥାନ୍ତି ଅନେକ ପ୍ରକାର ତିଆରି କରିଥାନ୍ତି ଅନେକ ଅନେକ ପ୍ରକାର ଆଡ଼ମ୍ବର ସହାକରେ ପାଳନ କରିଥାନ୍ତି